ହଁ ଭାଇ କେତେ ଟଙ୍କା ହେଲା ଭାଇ ଏତେ କ'ଣ କହୁଛନ୍ତି କ'ଣ ଆଜି ପେଟ୍ରୋଲ ରେଟ୍ ଆପଣଙ୍କ ବଢ଼ିଯାଇଛି ନା କ'ଣ ନା ଭାଇ ଟିକେ କମ୍ କରନ୍ତୁ ଏଡ଼ା ମୁଁ ତ ଡେଲି ଏଠିକି ଆସୁଛି କାଇଁ ସବୁଦିନ କମ୍ ହୁଏ ଆଜି କ'ଣ ଏତେ ଟଙ୍କା ପେଟ୍ରୋଲ ଫେଟ୍ରୋଲ ରେଟ୍ ବୋଧେ ବଢ଼ିଯାଇଛି ଆଉ ନହେଲେ ଆପଣ ଏତେ ଟଙ୍କା ଖାଲିଟାରେ କହିଥାନ୍ତେ ଆଉ ଟିକେ କମ କରନ୍ତୁ ଆଉ କେଉଁଥିରେ ପଇସା କ'ଣ କ୍ୟାସ୍ ଦେବି ନା ଆପଣଙ୍କ ୟୁ ପି ଆଇ ଅଛି ତ ଫୋନ ପେ କି ଜି ପେ ପେଟିଏମ୍ ଫେଟିଏମ୍ କ'ଣ ଅଛି ଆଉ ଏଟା ହବ ଯଦି ସେ ଭିତରୁ କୁହନ୍ତୁ ମୁଁ ଦେଇ ଦେବି ଫୋନ ପେ'ରେ ଆଇ ନହେଲେ କ୍ୟାସ୍ ଦେବି ଆଉ ହଉ ଭାଇ ନହେଲେ ଫୋନ ପେ'ରେ ପଠାଇ ଦେଉଛି ଆଉ